କ'ଣ କ'ଣ ଅଛି ତୁମ ଦୋକାନରେ

ସେ ଚାଟଣୀ ତରକାରୀ ତ ଫ୍ରିରେ ଅଛି ସେ ତାଙ୍କ ଦାମ କାହିଁକି ଧରୁଛ ବରା ସିଙ୍ଗଡ଼ା ତାଙ୍କ ଦାମ କୁହ ଆଉ ପାପଡ଼ି ଅଛି କି ତାର ଦାମ କେତେ ଆସିବ ଅଧା କେଜିରେ

ଆମର ଗାଡ଼ି ଗାଡ଼ି ଗାଡ଼ିକି ଗାଡ଼ିରେ କେତେ ଆସିବ

ନାଇଁ ନାଇଁ ଶୁନ ଟିକେ ନାଇଁ

ହାଁ କ'ଣ କୁହ

ନାଇଁ ନାଇଁ ମୁଁ ସପ୍ତଟିଏ ନେବି ସେଥିପାଇଁ ମୁଁ କହିଲି ଟିକେ ଦାମଟା କମ କରିକି କୁହ ହଁ ତୁମେ ଘରେ ପହଞ୍ଚେଇ ଦେଇ ପାରିବ ହଁ ତ ଠିକ ଅଛି ଆମର ଘରେ ପହଞ୍ଚେଇ ଦେଇ ପାରିବ ହଁ ତୁମର ତ ଆମର ଛକରେ ତୁମର ଦୋକାନ ନାଇଁ କି ଆମର ତ ହଁ ଠିକ ଅଛି ତ ଆମେ ଯାଇକି ଧରି ଆସିବି ହଁ ରଖୁଛି ମୁଁ କାଲିଠୁ ଆସିକି କହିବି କ'ଣ କ'ଣ ଦରକାର ଦେଖିକି କହିବି ନାଇଁ କାଲିଠୁ ହଁ ରଖୁଛି